କହିବାକୁ ଗଲେ ଆମ ଓଡ଼ିଶାର କବି ହଉଛନ୍ତି ମାନେ ପ୍ରିୟ କବି ହଉଛନ୍ତି ଫକୀର ମୋହନ ସେନାପତି କାହିଁକିନା ତାଙ୍କ ଦ୍ୱାରା ହିଁ ଆମ ଓଡ଼ିଆ ଭାଷା ଓଡ଼ିଆ ଭାଷାଟା ପ୍ରଚାରିତ ବା ପ୍ରସାରିତ ହୋଇଛି ଏବଂ ତାଙ୍କ ଦ୍ୱାରା ହିଁ ଓଡ଼ିଶା ଭାଷାକୁ ମାନ୍ୟତା ମିଳିଚି ଏବଂ ତାଙ୍କେ ଅନେକ କିଛି ମଧ୍ୟ ଲେଖିଛନ୍ତି ଯାହା ଛ ମାଣ ଆଠ ଗୁଣ୍ଠ ଲଛମା ଏପରି ଅନେକ କବିତା ଲେଖିଛନ୍ତି ସେଥିମଧ୍ୟରୁ ଏହିସବୁ କବିତା ହଉଛି ଛ ମାଣ ଆଠ ଗୁଣ୍ଠ ଲଛମା ଏଇସବୁ ହଉଛି ପ୍ରିୟ ଏବଂ ଏହି ଫକୀରମୋହନ ସେନାପତି ଥିବା ଯୋଗୁଁ ଆମ ଓଡ଼ିଶା ଭାଷାଟା ବହୁତ ଆଗକୁ ଯାଇଛି ଏବଂ ଓଡ଼ିଶାରେ ବା ଅନ୍ୟ ରାଜ୍ୟରେ ମଧ୍ୟ ଏହା ପ୍ରୋତ୍ସାହିତ ହଉଛି ଏହି କବିଙ୍କ ଦ୍ୱାରା ହିଁ ଆମ ଓଡ଼ିଆ ଓଡ଼ିଆ ଭାଷାଟା ଆଗକୁ ଯାଉଛି ଏବଂ ଓଡ଼ିଶା ଲୋକ ମଧ୍ୟ ତାଙ୍କ ପାଇଁ ହିଁ ଆଜି ଗର୍ବିତ ଏବଂ ଓଡ଼ିଶା ଭାଷା ପାଇଁ ହିଁ ଆମେ ଆଜି ଏଠି ବଞ୍ଚିକି ରହିଛୁ ଆମ ଓଡ଼ିଶା ମାଟିରେ ତାଙ୍କ ଯୋଗୁ ହିଁ ଫକୀର ମୋହନ ସେନାପତି ପାଇଁ ହିଁ ଆମେ ଓଡ଼ିଶା ଭାଷାକୁ ମାନ୍ୟତା ମିଳିଛି ତାଙ୍କୁ ଓଡ଼ିଶାର ଓଡ଼ିଆ ଭାଷାର ମାନେ ଓଡ଼ିଆ ଲାଙ୍ଗୁଏଜର ଫାଦର କହିଲେ ବି ଚଳେ ତାଙ୍କୁ ଫକୀର ମୋହନ ସେନାପତିଙ୍କୁ ଏହା ହଉଛି ଆମ ଓଡ଼ିଆ ଭାଷାର ବିଷୟରେ କହିବା ପାଇଁ ଗଲେ ଫକୀର ମୋହନ ସେନପତିଙ୍କୁ ମୁଁ ବହୁତ ଗୁରୁ ଭାବେ ଭଲ କବି ଭାବେ ଏବଂ ଭାବେ ମୁଁ ଏହା ହଉଛି କବିଙ୍କ ବିଷୟରେ କହିବି